ହଁ ହଁ ସମ୍ବାଦ ସମ୍ବାଦ ମାଧ୍ୟମରେ ଓଡ଼ିଶାର ଗ୍ରାମାଞ୍ଚଳରେ ବହୁତ ଲୋକପ୍ରିୟ ହୋଇଥାଏ ଏହାଦ୍ଵାରା ବିଭିନ୍ନ ପ୍ରକାର ଦୁଷ୍କର୍ମ ଅତ୍ୟାଚାର ଲୋକଲୋଚନକୁ ଆସିଥାଏ ତେଣୁ ସମ୍ବାଦକୁ ଗ୍ରାମାଞ୍ଚଳରେ ନିହାତି ଜରୁରୀ ହୋଇଥାଏ